ବିବାହରେ କନ୍ୟା ମାନଙ୍କୁ ଉପହାର ଆକାରରେ ସୁନାହାର ନାକଫୁଲ କାନଫୁଲ ଗୋଡ଼ମୁଦି ହାତମୁଦି ସିନ୍ଥି ଇତ୍ୟାଦି ଦିଆ ହେଉଛି ଯୌତୁକରେ ମଧ୍ୟ ଦିଆ ଯାଉଛି ଯୌତୁକ ଆକାରରେ କାର ମଟର ସାଇକେଲ ଟଙ୍କା ଆସବାସପତ୍ର ଇତ୍ୟାଦି ମଧ୍ୟ ଦିଆ ହେଉଛି